ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ ବହୁତ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି ଆମ ଜିଲ୍ଲାରେ ବିଭିନ୍ନ ପ୍ରକାରର ଚିକିତ୍ସା ସୁବିଧା ଏବଂ ସେବା ଉପଲବ୍ଧ ରହିଛି ଆଉ ସେହି ସେବାମାନଙ୍କର ସ୍ଥାନୀୟ ସମ୍ପ୍ରଦାୟର ଆବଶ୍ୟକତାକୁ ଆମେ ବହୁତ ଭଲ ଭାବରେ ସେବା କରିବେ ଡାକ୍ତରମାନେ ମଧ୍ୟ ବହୁତ ଭଲ ଭାବରେ ସେବା କରିଥାନ୍ତି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଚିକିତ୍ସା ସୁବିଧା ସେବା ସମ୍ପ୍ରଦାୟର ଆବଶ୍ୟକତାର ରହିଛି ସେହି ଆମ ମାଲକାନଗିରି ମେଡିକାଲରେ ବହୁତ ଭଲଭାବରେ ରୋଗୀଙ୍କୁ ସେବା କରାଯାଏ ତାପରେ ଆମର ପେସେଣ୍ଟମାନଙ୍କୁ ବହୁତ ରୋଗୀମାନଙ୍କୁ ବହୁତ ଭଲଭାବରେ ଦେଖନ୍ତି ସମ୍ପ୍ରଦାୟର ଆବଶ୍ୟକତା ହେଉଛି ଯେପରିକି ଡାକ୍ତରଖାନାରେ କାଲିମେଳା ଡାକ୍ତରଖାନା ମାଲକାନଗିରି କ୍ତରଖାନାରେ ମଧ୍ୟ ସେମିତି କାଲିମେଳା ମାଲକାନଗିରି କରୁଗଣ୍ଡା ବିଭିନ୍ନ ଯେତିକି ସବୁ ଡାକ୍ତରଖାନା ରହିଛି ସବୁ ଡାକ୍ତରଖାନାରେ ଚିକିତ୍ସାଳୟରେ ବହୁତ ଭଲଭାବରେ ବ୍ୟବସ୍ଥା ରହିଛି ରୋଗୀମାନଙ୍କୁ ବହୁତ ଭଲ ଭାବରେ ଚିକିତ୍ସା କରାଯାଏ ସମସ୍ତ ପ୍ରକାର ସୁବିଧା ରହିଛି